ଆମର୍ ନୂଆଖାଇ ହଉଛେ ଆମର୍ ବଡ଼୍ ତିହାର୍ ଆଏ ଆମେ ନୂଆଖାଇ ଦିନ ଆମେ ଧାନ୍ ନୂଆ ଧାନ୍ ଆନ୍ସୁଁ କୁରେ ପତର୍ ଆନ୍ସୁଁ ପିଠା କର୍ସୁଁ ଜୁଖା ରାନ୍ଧ୍ସୁଁ ସମସ୍ତେ ଖାଏସୁଁ ନୂଆଖାଇ ଆମର୍ ବଡ଼ ତିହାର୍ ଆଏ ସବ୍କୁ ନୂଆଖାଇ ଜୁହାର୍ କର୍ସୁଁ ତା'ପରେ ଆଏସି ଦଶ୍ରା ଦଶ୍ରାରେ ଆମେ ମାଆ ଘର୍କେ ଯାଏସୁଁ ମାଆ ଘର୍ନେ ଭାଇଜିଉଁତା କର୍ସୁଁ ଆମେ ଭାଇଜିଉଁତା କଲେ ନଡ଼ିଆ ସିନ୍ଦୁର୍ ଫଲ୍ମୂଲ୍ କଦ୍ଳୀ ସିଓ ସବୁ ଫଲ୍ମୂଲ୍ ନେସୁଁ ଲିଆାର ଯୁଗା ନେସୁଁ ଧୁବ୍ଲଟା ଗନ୍ସୁଁ ଶହେ ଆଠ୍ଟା କାକେରେ କାଟ୍ସୁଁ ଚୋକେ କାଟ୍ସୁଁ ତା'ପରେ ଆମେ କୁଠିର୍ ମା' ଦୁର୍ଗା ନିକେ ଯାଏସୁଁ ଧୂପ୍ଖାଡି ନଡ଼ିଆ ସିନ୍ଦୁର୍ ଗୁୁରସ୍ ଘିଅ ବତୀ ସବୁ ନେଇକରି ଦୂର୍ଗାନିକେ ଯାଇଏସୁଁ ଦୂର୍ଗାମା'କେ ପୂଜା କର୍ସୁଁ ମା' ଭାଇମାନ୍ଙ୍କର୍ଲାଗି ମାଗ୍ସୁଁ ତା'ପରେ ଘର୍କେ ଆଏସୁଁ ତା'ପରେ ଆର୍ ହେରା ଭାଇମାନ୍କୁ ଉତ୍ରାସୁଁ ଜେଉଁତିଆଟା ଭାଇ ଜେଉଁତିଆ ସେ ଜେଉଁତିଆଟା ଉତ୍ରାମୁ ଆମ ଭାଇ ଇ ଭାଇମାନ୍କୁ ଆଉ ତା'ପରେ ରହେଲା ଫୁସ୍ପୁନି ଆମର୍ ଫୁସ୍ପୁନି ହଉଚେ ଆମର୍ ଓଡ଼ିଆମନ୍କର୍ ବଡ଼୍ ତିହାର୍ ଆଏ ଆମେ ଫୁସ୍ପୁନି ଦିନ ଫୁସ୍ପୁନି ମଡ଼ା କର୍ସୁଁ ସବେ ମିଲିମିଶିକରି ଖାଏସୁଁ ଆମର୍ ଫୁସ୍ପୁନି ହଉଚେ ବଡ଼୍ ତିହାର୍ ଏ ଆମେ ଫୁସ୍ପୁନି୍ ମାନ୍ସୁଁ ତା'ପରେ ଆମେ ତା'ପରେ ମଗ୍ଶିର୍ ଗୁରୁବାର ମଗ୍ଶିର୍ ଗୁରୁବାର ମା' ଲକ୍ଷ୍ମୀକେ ବସାସୁଁ ସେଦିନ ଆନ୍ସୁଁ ଆମେ ସେଦିନ କର୍ସୁଁ ଖିରି ପିଠା ମାଙ୍କୁ ଗୁଧେଇ ପୁଧେଇ କରି ବସାସୁଁ ତା'ପରେ ଆମେ ପୂଜା କର୍ସୁଁ ସଖାଳୁ ରାତିରୁ ଉଠିିକରି ମା'ଙ୍କର୍ ବଡ଼୍ ପୂଜାଏ ବଡ଼୍ ପର୍ବ ଏ ତା'ପରେ ରହେଲା ରେ ଆମର୍ ତା'ପରେ ରହେଲା ଗଣେଶ୍ ପୂଜା ଗଣେଶ ପୂଜା ଦିନ ଆମେ ଗଣେଶ୍ ମହାପୃକେ ଆଣିକି ଥାପ୍ନା କର୍ସୁଁ ବଡ଼ ଗଣେଶ୍ ପୂଜା ହଉଛେ ଆମର୍ ପୂଜା ଆମେ ଗଣେଶ୍ ପୂଜା ଦିନ ମହାପୃକେ ପୂଜା କର୍ସୁଁ ଧୂପ୍ ଧୂପ୍ ଚାଉଲ୍ ନଡ଼ିଆ ସିନ୍ଦୁର୍ ଦେଇକିରି ଆମେ ପୂଜା କର୍ସୁଁ ତା'ପରେ ରହେଲା ଆମର୍ ଓଡ଼ିଆମାନ୍କର୍ ସରସ୍ଵତୀ ପୂଜା ସରସ୍ଵତୀ ମା'କେ ଆନ୍ସୁଁ ପୂଜା କର୍ସୁଁ ତା'ପରେ ରହେଲା ନଡ଼ିଆ ଧୂପ୍କାଠି ଦେଇକିରି ପୂଜା କର୍ସୁଁ ତା'ପରେ ତା'ପରେ ଆମର୍ ରହେଲା ଯେନ୍ ଓଷା ପୂଜା ଲକ୍ଷ୍ମୀ ପୂଜା ଲକ୍ଷ୍ମୀ ପୂଜା ଦିନ ଆମେ ଲକ୍ଷ୍ମୀ ମହାପୃକେ କର୍ସୁଁ ମାସେଯାକର୍ ଲକ୍ଷ୍ମୀ ପୂଜା କର୍ସୁଁ ସବୁ ଲିଆ ପିଠା ସବୁ ଜିନିଷ୍ ଲାଗ୍ସି ପୂଜାରେ ଆଉ ବଡ଼୍ ପୂଜା ଆମ ଲକ୍ଷ୍ମୀ ପୂଜା ହଉଚେ